ହ୍ୟାଲୋ ହଁ ନମସ୍କାର କିଏ କହୁଥିଲ ହଁ ହଁ ବାବୁ କୁହ ହଁ ହଁ ଭଲ ଅଛି ହଁ ହଁ ହଁ

ଆଚ୍ଛା ଦେଖ ବାବୁ ଏମ୍ ବି ଏ ହେଉଛି ଗୋଟେ ଅଲଗା ଲାଇନ୍ ପୁରା ଆଉ ବିଇଡ଼ିଟା ହେଉଛି ପୁରା ଅଲଗା ଲାଇନ୍ ବୁଝିପାରିଲ କି ତ ଚାକିରି ତ ସେମିତି ହେଲେ ସବୁଥିରେ ଅଛି ଇଏ ଅଛି ପ୍ରଥମ କଥା ହେଲା ଆମକୁ କେଉଁଥିରେ ଖୁସି ମିଳୁଛି ଆମକୁ କେଉଁଟା ଭଲ ଲାଗୁଛି ତ ତୁମର କ'ଣ ଇଚ୍ଛା ଶିକ୍ଷକ ହେବାକୁ ଇଚ୍ଛା ନା ନାହିଁ ନାହିଁ ଦେଖ ସେମିତି କଲେ ହେବନି ହେଲା ତମ ଘରଲୋକଙ୍କୁ ପ୍ରଥମେ ବୁଝାଅ ଦେଖ ତୁମେ ଯଦି ଗ୍ରାଜୁଏସନ୍ କରିକି ତା'ପରେ ବି ଇ ଡ଼ି କରିକି ଶିକ୍ଷକ ହେବାକୁ ଚାହିଁବ କି ନାହିଁ କେଉଁଠି ଯଦି ତୁମେ ଲେକ୍ଚର୍ ହେବାକୁ ଚାହିଁବ ଆରାମ ସେ ହେଇପାରିବ ଇଏ ପାରିବ ଆଉ ଏମ୍ ବି ଏ କଲା ପରେ ତୁମେ କିଛି ନାହିଁ କୌଣସି ସରକାରୀ କି ବେସରକାରୀ ଅନୁଷ୍ଠାନରେ ଚାକିରି କରିବ ଇଏ କରିବ ସିଏ ହେଉଛି ଅଲଗା ଲାଇନ୍ ନାହିଁ ତୁମକୁ ଯଦି ବି ଇ ଡ଼ି କରିକି ଶିକ୍ଷକ ହେବାକୁ ଇଚ୍ଛା ଅଛି ତା'ହେଲେ ତୁମେ ପ୍ରଥମେ ଗ୍ରାଜୁଏସନ୍ କର ତା'ପରେ ତାକୁ ନେଇକି ପୁଣି ପୋଷ୍ଟ ଗ୍ରାଜୁଏସନ୍ କରିକି ତା'ପରେ ବି ଇ ଡ଼ି କରିବ ହଁ ହଁ ନାହିଁ ପୋଷ୍ଟ ଗ୍ରାଜୁଏସନ୍ ପରେ ବି ତୁମର ବି ଇ ଡ଼ି ହେଇପାରିବ ହେଲା ସେଥିରେ କିଛି ଅସୁବିଧା ନାହିଁ ତ ଘରଲୋକ ଦେଖ କେବେ କାହାର ଅମଙ୍ଗଳ ଚାହାନ୍ତିନି ସିଏ ବି ବୋଧେ କହୁଛନ୍ତି ଠିକ୍ ଅଛି କିନ୍ତୁ ତୁମ ଖୁସି ଯେଉଁଥିରେ ଦେଖ ତୁମେ ତୁମ ଘରଲୋକଙ୍କୁ ବୁଝାଇବାକୁ ଚେଷ୍ଟା କର ହେଲା ତା'ପରେ ତୁମେ ଗ୍ରାଜୁଏସନ୍ଟା ସାର ସାରିଲା ପରେ ପୋଷ୍ଟ ଗ୍ରାଜୁଏସନ୍ଟା କର ତା'ପରେ ବି ଇ ଡ଼ି କରିବ କରିକି ଆଗକୁ ବଢ଼ିବ ଆଉ ପ୍ଲସ୍ ଟୁ ପରେ ତ ବି ଇ ଡ଼ି ଏବେ ସେଟା ଆଉ ହେଉନି ଏବେ ବନ୍ଦ ହେଇଗଲାଣି ସେ ଆଗରୁ କରିଥିଲେ ହଁ ହଁ ସେଟା ବନ୍ଦ ହେଇଗଲାଣି ସେଟା ଏବେ ହେଉନି ଏବେ ଯା ହେଲେ ବି ଇ ଡ଼ି କରିବାକୁ ହଁ ହଁ ହଁ ହଁ ଗ୍ରାଜୁଏସନ୍ ପରେ ପି ଜି କରିକି ବି ଇ ଡ଼ି କର ଭଲ କାରଣ ଆଜିକାଲି ପିଲାମାନେ ମୋର ଏବେ କେତେଟା ଅଛନ୍ତି ଛାତ୍ରଛାତ୍ରୀମାନେ ମୁଁ ଦେଖୁଛି ସବୁ ସିଏ ବି ଇ ଡ଼ି କରିଦେଉଛନ୍ତି ତା'ପରେ ପୁଣି ଆଉଥରେ ଏ ପୋଷ୍ଟ ଗ୍ରାଜୁଏସନ୍ କରିବକୁ ଯାଉଛନ୍ତି ତୁମେ ଏକାବେଳେ ସ୍ନାତକ କର ସ୍ନାତକ ଉପରେ ପୁଣି ପାଠ ପଢ଼ିକି ସାରିକି ଏକାବେଳେ ତା'ପରେ ଯାଇକି ବି ଇ ଡ଼ି କର ଭଲ ରହିବ ତୁମ ପାଇଁ ଦେଖ ମୋ ମତାମତରେ ସେମିତି କିଛି ନାହିଁ ବାବୁ ହେଲା ତୁମକୁ କେଉଁଟା ପଢ଼ିବାକୁ ଭଲ ଲାଗୁଛି ତୁମେ କେଉଁଟା ନେଇକି ଆଗକୁ ବଢ଼ିପାରିବ ଇଏ କରିପାରିବ ତାକୁ ଦେଖି ସବୁବେଳେ ବଢ଼ାଅ ହେଲା

ନିଶ୍ଚୟ ନିଶ୍ଚୟ ସେମିତି କିଛି ନାହିଁ କି ଫିଜିକ୍ସ ହେଲା କି କେମେଷ୍ଟ୍ରି ହେଲା କି ବାୟୋଲଜି ହେଲା କେଉଁଟା ବି ଆଜିକା ଟାଇମ୍ରେ ଖରାପ ନୁହେଁ ଆମେ ଯଦି ଭଲ ପଢ଼ିକି ଭଲ ପଢ଼ାଇପାରିଲେ ତା'ହେଲେ ସବୁ ହିଁ ଭଲ ହେଇକି ଆଗକୁ ବଢ଼ିବା ଆମେ ହଁ ହଉ ଠିକ୍ ଅଛି ଆଉ ତୁମର ସବୁ ସାଙ୍ଗସାଥି ମାନେ କ'ଣ କରୁଛନ୍ତିରେ ବାବୁ ଆଚ୍ଛା ଆଚ୍ଛା ହଁ ହଉ ଠିକ୍ ଅଛି ହଁ ହଉ ଆଉ କେବେ ଆସ ସ୍କୁଲ ଆଡ଼େ ବୁଲିବାକୁ ଆଉ ହଉ ରହିଲି